ଗ୍ରାମାଞ୍ଚଳରେ ସ୍ଥାନୀୟ କୃଷିଶିଳ୍ପକୁ ସମର୍ଥନ କରିବା ପାଇଁ ସ୍ଥାପିତ ହୋଇଥିବା ବ୍ୟବସାୟଙ୍କ ବିଷୟରେ ମୁଁ କିଛି କହିପାରିବି କାରଣ କୃଷି ବିଷୟରେ ମାନେ କହିବାକୁ ଗଲେ କୃଷି ମାନେ କେଉଁ ଜମିରେ କେଉଁ ମାଟିରେ କେଉଁ ଚାଷ ହେବ ମାନେ ଏହି ସବୁ ସେମାନେ ଜାଣି ପାରନ୍ତି ସେ ସେହି କୃଷି ଭାଇମାନଙ୍କ ଭିତରୁ ମଧ୍ୟ ଅନେକ ଲୋକ ବିଭିନ୍ନ ପ୍ରକାର ସାର ଦୋକାନ ହେଉ ମାନେ ଏହିସବୁ ଦୋକାନ ମଧ୍ୟ ଦେଇଛନ୍ତି ତ ଏହି କୃଷି କାର୍ଯ୍ୟ ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ କରିଛନ୍ତି ତେଣୁ ଯେଉଁମାନେ ମାନେ କୃଷିମାନେ କମ ଋଣରେ ଆଣିକି ହେଉ କି ମଣ୍ଡି ସାହାଯ୍ୟରେ ମାନେ ଅଧିକ ପରିମାଣରେ ଧାନ ବିକିବା ହେଉ ଯାହା ବି ହେଉ ସେ ସରକାର ମଧ୍ୟ କୃଷକମାନଙ୍କୁ ଅନେକ ପରିମାଣରେ ସାହାଯ୍ୟ କରିଛନ୍ତି ଏହି କୃଷି କାର୍ଯ୍ୟ କରିବା ପାଇଁ ତ ସରକାରଙ୍କର ଏହି ମାନେ ସାହାଯ୍ୟ ଦ୍ୱାରା କୃଷକମାନେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥାନ୍ତି ବିଭିନ୍ନ ପ୍ରକାର ମାନେ ଚାଷ ବାସ କରିବା ପାଇଁ ସେମାନଙ୍କ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି